ଓଡ଼ିଶାର ଲୋକମାନେ ନିଶ୍ଚିତ ଭାବେ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ତେଣୁ ତାଙ୍କର ଅବସର ପାଇଁ ଟିକିଏ ମଉଜ ମଜଲିସ୍ ପାଇଁ ନିଶ୍ଚିତ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ ଦରକାର ହୁଏ ତେଣୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ଏ ତାଙ୍କ ମନଟା ଟିକେ ଫୁର୍ତ୍ତି ହେଲା ସିଆଡ଼େ କଷ୍ଟ କଲେ ଇଆଡ଼େ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନଯୋଗ ଦେଲେ ଆମର ଯେମିତି ମକରସଂକ୍ରାନ୍ତି ସଂକ୍ରାନ୍ତି ଆଛା ସଂକ୍ରାନ୍ତି ଆମେ କାହିଁକି ପାଳୁଛେ ସଂକ୍ରାନ୍ତି ସବୁବେଳେ ଆମେ ଖାଦ୍ୟ ଖାଉଛେ ଜୋର ଖାଦ୍ୟ ଖାଉଛେ ଆମେ ଭାବିଲେ କଣ କି ସଂକ୍ରାନ୍ତି ଆଜି ଟିକିଏ ଲଘୁପାକ ଖାଦ୍ୟ ଆଜି ଆମେ ଖାଇବା ଗୁରୁପାକ ଖାଦ୍ୟ ଖାଇ ଖାଇକି ଆମ ଶରୀରର ଶରୀର ଖରାପ ହୋଇଯାଉଛି ତେଣୁ ସଂକ୍ରାନ୍ତି କଥା ପାଳିଲେ ଯେମିତି ଭଗବାନଙ୍କର କଥାଟାକୁ ମନ ଭିତରେ ନେଇଗଲେ ଆମେ କ'ଣ କରିବା ନା ସଂକ୍ରାନ୍ତିକି ଆମେ ପାଳନ କରିବା ଏବଂ ସାବିତ୍ରୀ ଓଷା ସାବିତ୍ରୀ ଓଷା ସ୍ତ୍ରୀ ଲୋକମାନଙ୍କର ବ୍ରତ ତାଙ୍କର ସ୍ୱାମୀଙ୍କର ଦୀର୍ଘ ଜୀବନ ପାଇଁ ସେମାନେ ସେ ଓଷାଟାକୁ କରନ୍ତି ପଣା ସଂକ୍ରାନ୍ତି ହେଲା ଆମ ମାନଙ୍କର ବର୍ଷର ନୂତନ ବର୍ଷର ଆରମ୍ଭ କାହିଁକି ନା ଇଂଲିସ୍ରେ ଜାନୁଆରୀ ମାସ ନୂଆ ବର୍ଷ ନା ଓଡ଼ିଶାର ନୂଆ ବର୍ଷ ପଣା ସଂକ୍ରାନ୍ତି ପଣା ସଂକ୍ରାନ୍ତିରୁ ଆମର ଆରମ୍ଭ ହୁଏ ଏ ନୂତନ ବର୍ଷ ଏଇଟା ଓଡ଼ିଆ ମାନଙ୍କର ନୂଆ ବର୍ଷ ତେଣୁ